ହ୍ୟାଲୋ ମୁଁ ବିଶ୍ୱନାଥ ସାହୁ କହୁଛି ଆପଣ ତାରିଣୀ ଟ୍ରାଭେଲ୍ସରୁ କହୁଛନ୍ତି ତ ଆଜ୍ଞା ଆଉ ମୁଁ ବର୍ତ୍ତମାନ ଆପଣଙ୍କର ଓଲା ଗୋଟିଏ ବୁକିଂ କରିଥିଲି ଆଉ ଭୁବନେଶ୍ୱର ଯିବା ପାଇଁ ଆଉ ବର୍ତ୍ତମାନ ମୁଁ ଦେହ ଟିକିଏ ବହୁତ ଖରାପ ଅଛି ତେଣୁ କରି କ୍ୟାନ୍ସେଲ୍ କରୁଛି ଆପଣ କ୍ୟାନ୍ସେଲ୍ କରିଦିଅନ୍ତୁ ଆଉ ଆପଣ ମୁଁ ଦେଇଥିବା ପଇସା ହଜାର ପଚାଶ ଟଙ୍କା ରିଟର୍ଣ୍ଣ କରନ୍ତୁ